ମୁଁ ଦଶଦିନ ତଳେ ଫୁଲବାଣୀ ଯାଇଥିଲି ଚୁଟି ଝଡ଼ୁଛି ତ ସେଥିପାଇଁ ଫୁଲବାଣୀ ଯାଇଥିଲି ଫୁଲବାଣୀରୁ ଗୋଟିଏ ପିଆଜ ତେଲ ଧରିକି ଆସିଥିଲି କାଳେ ଚୁଟି ଝଡ଼ିବନି କିନ୍ତୁ ଆଜିକୁ ଦଶ ଦିନ ହେଲାଣି ଚୁଟି ଝଡ଼ା କମୁନି ଆହୁରି ଅଧିକ ଚୁଟି ଝଡୁଛି ତା' ସହିତ ଗୋଟିଏ କଣ୍ଡିସନର ବି ଫ୍ରୀ ଦେଇଥିଲେ ତେଲ ସହିତ ସେ କଣ୍ଡିସନର ବ୍ୟବହାର କରିବା ଦ୍ଵାରା ମୋ ଚୁଟିଟା ଅଧିକ ଖରାପ ଗନ୍ଧ ବି ହେଉଛି ତ ଏହି ଚୁଟି ଝଡ଼ିବା ପାଇଁ ଆଉ କିଛି ଅଲଗା ଦେଖିବି କିନ୍ତୁ ଏହି ତେଲ ଆଉ ବ୍ୟବହାର କରିବି ନାହିଁ ଆଉ ଯେଉଁମାନେ ବି ଏହି ତେଲ ବ୍ୟବହାର କରୁଛନ୍ତି ସେମାନଙ୍କୁ ମନା କରିଦେବି ଏହି ତେଲ ବ୍ୟବହାର କରିବା ପାଇଁ ମନା କ'ଣ କରିବି ସେମାନେ ବି ଜାଣୁଥିବେ ଏଥିପାଇଁ ଏ ପିଆଜ ତେଲକୁ ବ୍ୟବହାର କରିବାଟା ବହୁତ ଖରାପ ହେବ ଚୁଟି ପାଇଁ